ପୁରୀ ରଥଯାତ୍ରା ସମୟରେ ଆମେ ସବୁ ସାଙ୍ଗସାଥି ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିଲୁ ବା ସେଠିକି ଗଲାବେଳେ ଆମେ ବହୁତ ଲୋକ ବି ଯିବାର ଆମେ ଅନୁଭବ କଲୁ ବା ଯାଉଥିଲେ ସେଠି ଯାଇସାରିଲା ପରେ ଦେଖିଲୁ ଯେ ବହୁ ଲୋକ ଜମା ହେଇଥିଲେ ପୁରୀରେ ବା ରଥ ଝିକିବା ପାଇଁ ସବୁ ଲୋକ ଥିଲେ ସେଥିମଧ୍ୟରେ ମାତ୍ର ପୋଲିସ ହେରା ସବୁ ଜଗିଥିଲେ ଲୋକମାନଙ୍କୁ ସେଥିମଧ୍ୟରେ ଆମେ ବି ମନ୍ଦିର ଭିତରକୁ ଯାଇବି ଦର୍ଶନ କରିଥିଲୁ ଦର୍ଶନ କରିଥିବା ଦେଇ ମୋତେ ବହୁତ ପସନ୍ଦ ଲାଗିଲା ବା ସମୁଦ୍ରକୂଳରେ ବି ଆମେ ଯାଇ ସାଙ୍ଗସାଥି ଆମେ ସବୁ ଫଟୋ ଉଠାଇଲୁ ସେଠି ବି ଆମ ମୋତେ ବହୁତ ସ୍ମରଣୀୟ ମୋର ବହୁତ ପସନ୍ଦ ଲାଗିଲା ସମୁଦ୍ରକୂଳରେ ବି ଆମ ସବୁ ସାଙ୍ଗସାଥି ସବୁ ଯାଇଥିଲୁ ସେଠି ବି ଆମେ ରଥ ଝିକିବାକୁ ବି ଆମ ଟିକେ ସୁବିଧା ମିଳିଲା ଆମେ ରଥ ବି ଝିକି ପାରିଲୁ ସେଠି ବହୁ ଲୋକ ବି ଯୋଗଦାନ ଦେଇ ସବୁ ଅନ୍ୟାନ୍ୟ ରାଜ୍ୟରୁ ଆସି ଲୋକମାନେ ବି ପୁରୀ ଯାଇ ରଥ ଝିକୁଥିଲି ସେଇଠି ଝିକି କରି ଆମର ବହୁତ ଖୁସି ଲାଗିଲା ସେଇଟା ହିଁ ମୋର ସ୍ମରଣୀୟ ଜାଗା